ମୁଁ ଜଣେ ମୟୂରଭଞ୍ଜ ଜିଲ୍ଲାର ବାସୀ ଜଣା ଶୁଣା ବାରିପଦା ମନ୍ଦିର ବିଷୟରେ କହିବାକୁ ଯାଉଛି ଯାହାକି ମୁଁ ଜାଣିଛି ବାରିପଦା ଜଗନ୍ନାଥ ମନ୍ଦିର ଅଛି

ଜୁଲାଇ ମାସରେ ରଥ ବୋଲି ହୋଇଥାଏ ଏହାକୁ ଦ୍ୱିତୀୟ ରଥ ବୋଲି କୁହାଯାଏ

ପ୍ରଥମ ରଥ ଟଣା ହେଉଛି ଜଗନ୍ନାଥ ଏବଂ ପୁଅପିଲା ଟାଣିଥାନ୍ତି ଏବଂ ସୁଭଦ୍ରା ମାଁ ରଥ ଟଣା କେବଳ ଝିଅପିଲା ହିଁ ଟାଣିଥାନ୍ତି ଏବଂ ବଳଭଦ୍ର ରଥ ପୁଅପିଲା ଟାଣିଥାନ୍ତି ଏମିତିକି ରଥ ଆମ ମୟୂରଭଞ୍ଜ ବାରିପଦା ଜଗନ୍ନାଥ ମନ୍ଦିର ବହୁତ ଭିଡ଼ ହୋଇଥାଏ ଯେପରିକି ଆମର ରଥ ତିନି ଦିନ ହୋଇଥାଏ